ଆମର୍ ବଲାଙ୍ଗୀର୍ ସମ୍ବଲ୍ପୁର୍ ବର୍ଗଡ଼୍ ଇ ଅଞ୍ଚଲ୍ମାନ୍କେ ଆମର୍ ଯେନ୍ ସମ୍ବଲ୍ପୁରୀ ନାଚ ହେସି ଇତାର୍ ସ୍ୱତନ୍ତ୍ର ତାର୍ ଡ୍ରେସ୍ ଅଛେ ଆମର୍ ସମ୍ବଲ୍ପୁରୀ ଶାଢ଼ୀ ଯେନ୍ଟାକି ଆଗକାଲରେ ପିନ୍ଧୁଥିଲେ କତ୍ରିଆ ବନ୍ଦ୍ରିିଆ ଖଗ୍ଳା ଇ ଜିନିଷ୍ମାନେ ବ୍ୟବହାର୍ କରିକରି ବିଭିନ୍ନପ୍ରକାର୍ ମୁଡ଼େ ଫୁଲ୍ ଖୁଚ୍ସନ୍ ନୃତ୍ୟ ସମୟରେ ଏନ୍ତା ସବୁ ତାଙ୍କର ଡ୍ରେସ୍ ପିନ୍ଧିିକରି ବ୍ଲାଉଜ୍ ସାୟା ସାଙ୍ଗେ ଶାଢ଼ୀର ମେଚିଙ୍ଗ୍ ଏବଂ ଆମରର୍ ବେକ୍ରେ ଥିବା ଖଗ୍ଳା ହାତ୍ରେ ଥିବା ବନ୍ଦ୍ରିିଆ ଗୁଡ଼େ ଥିବା ପଏରୀ ଇସବୁ ଜିନିଷ୍ମାନ୍କୁ ନେଇକରି ଆମର୍ ସମ୍ବଲ୍ପୁରୀ ନାଚ୍ ହେସି ଆର୍ ଏନ୍ତା ଜିନିଷ୍ମାନେ ନେଇ ହେଲେ ସମ୍ବଲ୍ପୁରୀ ଡେନ୍ସଟା ପସନ୍ଦ୍ ନାଇଁ ଲାଗେ ସମ୍ବଲ୍ପୁରୀ ଡେନ୍ସଟେ କର୍ବାର୍ ଲାଗି ଗଲେ ଇ ଡ୍ରେସ୍ଟା ଆମର୍ ନିହାତି ଆମର୍ ପାରମ୍ପରିକେ ଆର୍ ଇ ପାରମ୍ପରିକ୍ ଡ୍ରେସ୍କେ ପିନ୍ଧ୍ଲେ ଯାଇ ଇତାର୍ ସାଙ୍ଗେ ଆମର୍ ଯେନ୍ ବଜା ଅଛନ୍ ବଜାବାଲେ ଯେନ୍ ନିଶାନ୍ ଢୋଲ୍ ତାସା ମୁହୁରୀ ଇତାର୍ ଯେନ୍ ସୋର୍ ଭାହାରସି ଇ ସୋର୍ଥି ଯେନ୍ ପୁଅ କିମ୍ବା ଝିଅମାନେ ନାଚୁଥିବେ ବଲେ ଗୋଟେ ବହୁତ୍ ମଜା ଲାଗ୍ସି ଆର୍ ସାଧା ନାଚ୍ଲାଟା ମଜା ନାଇଁ ଲାଗେ ତ ଆମ୍କୁ ଇ ଡ୍ରେସ୍ଟା ନିହାତି ଦର୍କାର୍ ତ ଝିଅ ପିଲା ହେଇଥିଲେ ସାୟା ବ୍ଲାଉଜ୍ ଶାଢ଼ୀ ପଏଁରି କତ୍ରିଆ ବନ୍ଦ୍ରିଆ ଖଗ୍ଲା ଇସବୁ ଫୁଲ୍ ଖୁଚିଥିବେ ଆର୍ ଯଦି ପୁଅ ପିଲା ହେଇଥିବା ବଏଲେ ଧୋତି ସାଟ୍ ଆର୍ ଗାମ୍ଛା ଭିଡ଼ି କରି ଏନ୍ତା ପଗ୍ଡ଼ି ମାରିକରି ଫୁଲ୍ ଖୁଚିଥିବେ ଆର୍ ଯଦି ପେଣ୍ଡାଲ୍ ଉପ୍ରେ ନାଚୁଥିବେ ବଏଲେ ଆମ୍କୁୁ ସେନ ନୃତ୍ୟକାର୍ମାନ୍କୁ ଦେଖ୍ବାର୍ ଲାଗି ବହୁତ୍ ଖୁସି ଲାଗ୍ସି ବହୁତ୍ ମଜା ଲାଗ୍ସି ଆମର୍ ଇଟା ପରମ୍ପରାଏ ଇସବୁ ସାମଗ୍ରୀ ନିହାତି ଦର୍କାର୍